ଆମ ଘରେ କୁଲର ବହୁତ କୁଲର ବହୁତ ପସନ୍ଦରେ ଚାଲିଛି ଏବଂ ବହୁତ ସୁନ୍ଦର ଭାବରେ ପବନ୍ ଦେଉଛି ଏବଂ ସେହି କାରଣର କୁଲର୍ ଭାବରେ ବହୁତ ସୁନ୍ଦର ଭାବରେ ପବନ୍ ଦେଉଛି ଆମ ଗାଁରେ କୁଲର୍ ବହୁତ ଥଣ୍ଡା ଲାଗୁଛି ଏବଂ କିଛି କିଛି କିଛିବି ସୁବିଧା ବି ହେଉଛି ବହୁତ ସୁବିଧା ଲାଗୁଛି ଏବଂ ମୁଁ ଆପଣଙ୍କ କୁଲରକୁ ବହୁତ ବହୁତ ମୁଁ ଚେଷ୍ଟା କରୁଛି ଆଉ ଗୁଟେ ବି କିନିବାକୁ ଚେଷ୍ଟା କରୁଛି ଅନ୍ୟ କିଛି ଜିନିଷ କୁଲର କୁଲର ପବନର ବହୁତ ସୁନ୍ଦର ଭାବରେ ବାଜୁଛି ଏବଂ ମୁଁ ମୋ କୁଲର ବହୁତ ଧ୍ୟାନରେ ରଖୁଛି ଏବଂ ମୋ କୁଲର ବହୁତ ସୁନ୍ଦର ଭାବେ ଚଲୁଛି କାରଣ ମୁଁ ବହୁତ କିସ୍ତିରେ କଷ୍ଟ କରିସି ଏବଂ କିସ୍ତିର କୁଲର କାଣା ମୁଁ ଯେତିକି କହିପାରୁଛି ସେତିକିରି ମୁଁ ଶୀତ ହେଇଯିବା ଆମ କୁଲର ବହୁତ ସୁନ୍ଦର ଭାବେ ଚାଲିଛି ଏବଂ କାଣର ମୋ କୁଲର୍ ବହୁତ ସୁନ୍ଦର ଭାବରେ ପବନ ଦେଉଛି ବହୁତ ଥଣ୍ଡାରେ ବି ଚାଲୁଛି ଏବଂ କାନର ମୁଁ କ୍ଷତି ବି ହେଉଛି ଏବଂ ମୋ ମୋ କୁଲର ବହୁତ ସୁନ୍ଦର ଭାବରେ ଚଲୁଅଛି